ମୁଁ ଦେବବ୍ରତ ଜେନା କହୁଥିଲି ତୁମେ ଜଗା ବଳିଆ ତାଙ୍କ ଡ୍ରାଇଭର ତ ମୁଁ ଆପଣଙ୍କୁ କହିଥିଲି ମୋତେ ଗୋପବନ୍ଧୁ ଛକରେ ପିକ୍ ଅପ୍ କରିବାକୁ କାହିଁ ଆପଣଙ୍କୁ ତ ମୁଁ ଦେଖି ପାରୁନାହିଁ ଆପଣ ସଠିକ୍ କେଉଁଠି ଅଛନ୍ତି ଶୁଣନ୍ତୁ ନହେଲେ ଯଦି ଦେଖି ପାରୁନାହାନ୍ତି ତା'ହେଲେ ଆପଣ ଗୋପବନ୍ଧୁ ଛକର ଟିକିଏ ଆଗକୁ ଆସିକି ଗୋଟିଏ ଭି ଟୁ ଅଛି ସେଠି ଆସନ୍ତୁ ମୁଁ ସେଇଠି ଅଛି ମୋତେ ପିକ୍ ଅପ୍ କରିନେବେ